ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ କ'ଣ ହୁଏ ନା ଲୋକ ବି ସବୁ ଲୋକମାନଙ୍କ ଭିତରେ ଗୋଟେ ଯେଉଁ ସମ୍ପର୍କ ସ୍ଥାପିତ ହୁଏ ଖେଳ ଖେଳିଲା ମାନେ ଆପଣ ଯେତେ ଶତ୍ରୁ ହୋଇଥାନ୍ତୁ ନା କାହିଁକି ଖେଳିଲା ମାନେ ଗୋଟିଏ ଟିମ୍ରୁ ଯଦି ଖେଳୁଛନ୍ତି ତା'ହେଲେ ନିଶ୍ଚିତ ଭାବରେ ଆପଣ ଶତ୍ରୁ ହେଉ କି ମିତ୍ର ହେଉ ତାକୁ ସାହାଯ୍ୟ କରିବେ ସହଯୋଗ କରିବେ ତେଣୁ ଯାହା ସହିତ ଆପଣଙ୍କର ମନ ମୋଟାବ୍ ଥିବ ଆପଣଙ୍କର କିଛି ଝଗଡ଼ା ହୋଇଥିବ କି କିଛି ମନମତାନ୍ତର ଥିବି ତାଙ୍କ ସହିତ ସେଇଟା ସମାଧାନ ହୋଇପାରେ ଲୋକମାନଙ୍କ ଭିତରେ କ'ଣ କହିପାରିବ ବିଶ୍ୱାସ ଯେଉଁଟା ଭରଷା ସେଇଟା ବଢ଼ିଯାଏ ଆଉ ଲୋକମାନେ ନିଜ ନିଜ ସହିତ ବି କ'ଣ କରନ୍ତି ନା ଯେକୌଣସି ଜିନିଷ ଅସୁବିଧା ସୁବିଧା ସେୟାର୍ କରନ୍ତି ତାଙ୍କ ପାଖରେ ଜଣାନ୍ତି ଆଉ ସାମାଜିକ ସମ୍ପର୍କ ସୃଷ୍ଟି ହୁଏ ଆଉ